ନମସ୍କାର ମୁଁ ଦୀପ୍ତିଶ୍ରୀ ମୁଁ ଶିକ୍ଷା ଅଧ୍ୟୟନ କରିବା ସହ ମୋର ରୋଷେଇ କାର୍ଯ୍ୟରେ ମଧ୍ୟ ଅଧିକ ଇଚ୍ଛା ରହିଛି ରୋଷେଇ କରି ଗୋଟିଏ ରୋଷେଇ ରୋଷେଇ ଖାନା ମାନେ ଗୋଟିଏ ରେଷ୍ଟୁରାଣ୍ଟ ବା ଗୋଟିଏ ରୋଷେଇଶାଳା ଖୋଲିବାର ଇଚ୍ଛା ଥିଲା କିନ୍ତୁ ମୋ ପରିବାର ମୋତେ ସେହି କାର୍ଯ୍ୟ କରିବାକୁ ଦେଲି ନାହିଁ ଯାହାଫଳରେ ମୋର ଆଶା ହୋଇ ରହିଗଲା ରୋଷେଇ କାର୍ଯ୍ୟ କରି ମୁଁ ଗୋଟିଏ ଭଲ ରୋଷେଇ କରି ବାହାର ଦେବାକୁ ଚାହୁଁଥିଲି କିନ୍ତୁ ମୋତେ କହିଲେ ଗୋଟିଏ ଝିଅଟିଏ ହୋଇ ଏଇ କାର୍ଯ୍ୟ କରିପାରିବୁନି ଏଇ କାର୍ଯ୍ୟ ହବନି ଏଇଟା ଏଠି ଚଳିବନି ଏଇଟା ସମ୍ଭବ ନୁହେଁ ଏମିତି କହି ସାରିଥିଲି ତ ମୋର ମଧ୍ୟ ସେଥିପ୍ରତି ଆଗ୍ରହ ଥିଲା ଏବଂ ରହିଛି ମୁଁ ସେହି ଆଗ୍ରହକୁ ଏବେ ମୋର ପର୍ଯ୍ୟନ୍ତ ମଧ୍ୟ ଅଛି ମୁଁ କିପରି ସେହି କାର୍ଯ୍ୟ କରିବି କିପରି ସଠିକ୍ ଭାବରେ ମୋର କାର୍ଯ୍ୟ ହେବ କେମିତି ଲୋକଙ୍କ ମନ ଜିଣିପାରିବି ସେପରି ଭାବନା ମୋର ରହିଛି କିନ୍ତୁ ମୋର ଅସୁବିଧା ଯୋଗୁଁ ମୋ ପରିବାର ମଧ୍ୟ ମୋତେ ସପୋର୍ଟ ଦେଉନଥିବାରୁ ଏବଂ ତାଙ୍କର ସପୋର୍ଟ ନ ମିଳିବାରୁ ମୁଁ କୌଣସି କାର୍ଯ୍ୟ କରିପାରୁ ନାହିଁ ଏବଂ ସେହି କାର୍ଯ୍ୟ ମୋର ଅଧୁରା ହୋଇ ରହିଯାଇଛି ମୁଁ ଏବେ ମଧ୍ୟ ସେହି ରୋଷେଇ ବୃତ୍ତି ଆଉ ସେହି କୁ ଏକ ବୃତ୍ତି ଭାବରେ ତେୟାର କରିବାକୁ ଚିନ୍ତା କରୁଛି ଏବଂ ଆଶା ମଧ୍ୟ ଅଛି କରିବାର କିନ୍ତୁ ତାହା ସମ୍ଭବ ହୋଇପାରୁ ନାହିଁ